ହ୍ୟାଲୋ ମୁଁ ନଦୀରେ ଭଲ ଭାବରେ ପହଁରିବା ପାଇଁ ମୋତେ ବହୁତ ଖୋଲାରେ ପହଁରିବା ପାଇଁ ମୋତେ ବହୁତ ଭଲ ଲାଗେ ସେଥିପାଇଁ ମୁଁ ମୋ ସାଙ୍ଗମାନଙ୍କ ସହିତ ନଦୀକୁ ପହଁରିବାକୁ ଯାଇଛି ଯାଇପାରିବି ତେଣୁ ମୁଁ ବହୁତ ଖୁସି ଅଛି ମୁଁ ନଦୀକି ଯାଇ ସେଠାରେ ଯେଉଁ ଖୁଲା ଆସମାନ୍ ବା ଯେଉଁ ଯେଉ ଶବ୍ଦଟି ପକେଇଥାଏ ନଦୀରୁ ସେଇଟା ମୋତେ ବହୁତ ଭଲ ଲାଗିଥାଏ ତେଣୁ ମୁଁ ବହୁତ ଚେଷ୍ଟା କରେ କି ନଦୀକୁ ଯିବା ନଦୀରେ ଗାଧେଇବା ପାଇଁ ତ ସେଥିରେ ଯେଉଁ ନଦୀରେ ପହଞ୍ଚିବା ଯେଉଁ ଯେଉଁ ଓହଲି ଯେଉଁ ଝଡ଼ଟା ଆସେ ସେଥିରେ ଓହଲିବା ପାଇଁ ଏକ ପଥର ଗୋଢ଼ ରହିଛି ସେଥିରେ ଯେଉଁ ପାଣିଟା ଯେଉଁ ପାଣିଟା ଯାଇଥାଏ ତ ଯେଉଁ ଲୋକଙ୍କୁ କିମ୍ବା ଯେଉଁ ଯାହାକୁ ଓହଲି ନେଇଥାଏ ସେଇ ପଥରରେ ଠିଆ ହୋଇ ସେମାନେ ଅଧିକ ସମୟ ବିତେଇଥାନ୍ତି ତ ଆମେ ଯେଉଁ ଖୋଲା ଆସମାରେ ଯେଉଁ ଯେତେବେଲେ